ହଁ କେଉଁଠୁ କହୁଛ ଓ ହଁ ମନେପଡ଼ିଲା ହଁ କ'ଣ ପାଇଁ ଆସିଥିଲେ ହଁ ନାଇଁ ତୁମେ ମେଡ଼ିସିନ୍ ଖାଇଥିଲ ପାରାସିଟାମଲ୍ ୟୁଜ୍ କରୁଥିଲ ଏଇ ଗଳା ଟେଷ୍ଟ୍ କରିଥିଲ ନହେଲେ ଆସିବ ପରେ ଟାଇମ୍ ଅଛି ତ କାଲି ଆସନ୍ତୁ ଆସିଲେ କାଲି ଦେଖିବା ପାରାସିଟାମଲ୍ ୟୁଜ୍ କରିଥିଲ ନା ଖାଇଥିଲ ନା ନାହିଁ କହିବ ଥଣ୍ଡା ଥଣ୍ଡା ଛାଡ଼ିଯିବା କଥା ଥଣ୍ଡା ତ ଛାଡ଼ିଯିବା କଥା କୋରୋନା ଟେଷ୍ଟ୍ କରିଥିଲ ନା ନାହିଁ ଆଉ କରୋନା ଟେଷ୍ଟ୍ କରିବ ପାରାସିଟାମଲ୍ ବ୍ୟବହାର କରିବ ନାଇଁ ଆସନ୍ତୁ ଦେଖିବା ଦେଖିଲା ପରେ ଜାଣିବା କ'ଣ କେମିତି କ'ଣ ହୋଇଛି ଏ ଥଣ୍ଡାଟା ଛାଡ଼ିଯିବା କଥା କ'ଣ ପାଇଁ ଛାଡ଼ୁନି ଗଳା ଦରଜ ହେଉଛି ନା କ'ଣ ସେଥିପାଇଁ ଏମିତି ଟ୍ୟାବ୍ଲେଟ୍ ଆଣିଥିଲ କି ହଉ କାଲି ଆସନ୍ତୁ କାଲି ଆସିଲେ କାଲି ତ ଫ୍ରି ଅଛି କାଲି ଆସିଲେ ଦେଖା କରିବା ପାରାସିଟାମଲ୍ ନିହାତି ୟୁଜ୍ କରିବା ଦରକାର ପାରାସିଟାମଲ୍ ତ ମାନେ ଥଣ୍ଡା କମିବା ପାଇଁ ପାରାସିଟାମଲ୍ଟା ଖାଇବା ଦରକାର ଗରମ ହଁ କୁହନ୍ତୁ କହନ୍ତୁ କହନ୍ତୁ ହଁ ଗରମ ପାଣି ଟିକିଏ ଗର୍ଗିଲିଙ୍ଗ୍ କରିବେ ଗଳା ଟିକିଏ ପିଇବା ପାଇଁ ପିଇବା ପାଇଁ ଗରମ ପାଣି କରି ଗର୍ଗିଲିଙ୍ଗ୍ କରି ଲୁଣ ଟିକିଏ ପକେଇ ଗର୍ଗିଲିଙ୍ଗ୍ କରିବେ ଦେଖିଲେ ତା'ହେଲେ ଆସନ୍ତୁ ଆକୁ ଦେଖିଲା ପରେ ଦେଖିବା କ'ଣ କେତେ ପର୍ସେଣ୍ଟ୍ କମିଲାଣି କ'ଣ ଟାବଲେଟ୍ ୟୁଜ୍ କଲା ପରେ ଗର୍ଗଲିଙ୍ଗ୍ କଲା ପରେ ଗରମ ପାଣିଟା ତା'ପରେ କ'ଣ କେମିତି କେତେ ପର୍ସେଣ୍ଟ୍ କମିଛି କ'ଣ ଟିକିଏ ଦେଖିବା ଆଉ ଆସନ୍ତୁ କାଲି ଆସନ୍ତୁ କାଲି ମୁଁ ଫ୍ରି ଅଛି ତ କାଲି ଆସନ୍ତୁ ହଁ ପ୍ରେସ୍କିପ୍ସନ୍ ଆଣ କ'ଣ କ'ଣ ଟାବଲେଟ୍ ସବୁ ବ୍ୟବହାର କରିଛ ସେଇଟା ଦେଖିବା ଆଉ କାଲି ଆସନ୍ତୁ ଆଉ ହଉ ଏଥର ରଖୁଛି